ମୁଁ ଯୋଉଁ ପ୍ୟାଣ୍ଟଟି କିଣିଥିଲି ସେ ପ୍ୟାଣ୍ଟଟି ପିନ୍ଧିବାକୁ ଆରାମଦାୟ ଲାଗିଲେ ମଧ୍ୟ ତାର ରଙ୍ଗ ଛାଡ଼ି ଯାଉଛି ଏବଂ ତାର ଚେନ୍ ମଧ୍ୟ ଠିକରେ କାମ କରୁନାହିଁ